ହଁ ମୋର ପ୍ରିୟ ଓଡ଼ିଆ ଲେଖକ ଓ କବି ବହୁତ ଗୁଡ଼ିଏ ଅଛନ୍ତି ମୋତେ ସେ ସେମାନେ ଏଥିପାଇଁ ପସନ୍ଦ ଲାଗନ୍ତି କି ସେମାନେ ଆମର ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ତାଙ୍କ ଲେଖନୀ ମୁନରେ ଭଲ ଭାବରେ ବ୍ୟାଖ୍ୟା କରିଛନ୍ତି ସେମାନେ ସେମାନଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଯେମିତିକି ବ୍ୟାସକବି ଫକୀର ମୋହନ ସେନାପତି ଛଅ ମାଣ ଆଠ ଗୁଣ୍ଠ ଲେଖିଛନ୍ତି ଏବଂ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳୀ ଜନନୀ ଲେଖିଛନ୍ତି ଓ ଉତ୍କଳମଣି ଗୋପିବନ୍ଧୁ ଦାସ ବନ୍ଦୀର ଆତ୍ମ କଥା ଆଦି ଲେଖିଛନ୍ତି